ମସ୍ଲା ଖାଦ୍ୟ ବହୁତ୍ ଭଲ୍ ଲାଗ୍ସି ଆଉ ତରକାରୀରେ ବି ଲାଗ୍ସି ଆଉ ମାଂସରେ ବି ଲାଗ୍ସି ଆଉ ଆମ୍କୁ ମସ୍ଲା ଖାଦ୍ୟ ବି ବହୁତ୍ ଭଲ ଲାଗ୍ସି ଆରୁ ମାଂସ ଥି ବି ଲଗାଲେ ବି ଭଲ୍ ଲାଗ୍ସି ଆରୁ ଭଜା ଥୁ ବି ଦେଲେ ବି ମସ୍ଲାମସ୍ଲି ବି ଫେର୍ ବି ଭଲ୍ ଲାଗ୍ସି ଆଉ ମସ୍ଲା ତ ବହୁତ୍ ବଡ଼୍ଭାଗି ଲୋକ୍କୁ ବି ଭଲ୍ ଲାଗ୍ସି ବଡ଼୍ଭାଗି ଲୋକ୍କୁ ବି ଭଲ୍ ନାଇ ଲାଗେ ଆଉ ଆଉ ମସ୍ଲା ହେଇଥିଲେ ବି ଆଉ ଅଧା ଲୋକ୍କୁ ବି ସେଟା କେନ୍ତା ଗୁଟେ ଲାଗ୍ସି ବୋଲି କହେସନ୍ ଅଧା ଲୋକ୍କୁ ଭଲ୍ ବି ଲାଗ୍ସି ବୋଲି କହେସନ୍ ଆଉ ଆମ୍କୁ ମାଂସ ତୁନ୍ଟା ବେଲେ ବହୁତ୍ ଭଲ୍ ଲାଗ୍ସି ମାଂସ ତୁନ୍ ଲଗେଇଥିଲେ ଆଉ ଇଥୁ ବିରିୟାନୀ ଥୁ ବି ସେଟା କରିଥିଲେ ବହୁତ୍ ଭଲ୍ ଲାଗ୍ସି ଆଉ ମାଂସ ତୁନ୍ ଥୁ ବି ଭଲ୍ ଲାଗ୍ସି ଆଉ ତର୍କାରୀ ଥୁ ବି ଭଲ୍ ଲାଗ୍ସି ଆରୁ ହେଥୁ ସବୁ ଥି ତ ଭଲ୍ ଲାଗ୍ସି ଆଉ ବାକି ତ ସେଟା